ନୃତ୍ୟରେ ବିଭିନ୍ନ ଶୈଳୀ ଅଛି ଆମ ଓଡ଼ିଶାରେ ଯେମିତି ଓଡ଼ିଶୀକୁ ପ୍ରାଧାନ୍ୟ ଦିଆଯାଉଛି ଆଉ ଏଇଟାକି ଆମର ସବୁ ଯେମିତି କୋଣାର୍କ ଫେଷ୍ଟିଭାଲ୍ଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ ବି ସମ୍ବଲପୁରୀ ଓଡ଼ିଶୀ ନୃତ୍ୟକୁ ବେଶୀ ଫୋକସ୍ କରିକି ପିଲାମାନେ ନିଜର ଅଂଶଗ୍ରହଣ କରିକି ବହୁତ ନାଁ କମାଉଛନ୍ତି ତେଣୁ ନୃତ୍ୟକୁ ସାଂସ୍କୃତିକ ଭାବରେ ଏମିତି ଆମେ ପରିବେଷଣ କରୁଛେ କି ସାଂସ୍କୃତିକ ପାରିୟ କାର୍ଯ୍ୟକ୍ରମ ହଉ ସବୁଥିରେ ଓଡ଼ିଶୀ ହିଁ କରାଯାଉଛି ସେ କାହିଁକିନା ଓଡ଼ିଶୀ ଗୋଟେ ଆମ ଓଡ଼ିଶାର ମୁଖ୍ୟ ଡ୍ୟାନ୍ସ ରୂପେ ତାକୁ କୁହାଯାଏ ତ ନୃତ୍ୟ ର ଶୈଳୀ ବିଭିନ୍ନ ଟାଇପ୍ର ଥାଏ କିନ୍ତୁ ଆମ ଓଡ଼ିଶା ପାଇଁ ଓଡ଼ିଶୀ ଆସାମୀଜ୍ ପାଇଁ ତାଙ୍କର ଯେମତି ବିହୁ ହଉ ସମସ୍ତଙ୍କ ପାଇଁ ଡିଫରେଣ୍ଟ୍ ଡ୍ୟାନ୍ସ ଶୈଳୀ ଥାଏ ତ ମୋ ହିସାବରେ ବହୁତ ଭୂମିକା ଇଏ କରେ ଆମର ନିଜର ନୃତ୍ୟ ଶୈଳୀଟା ତ ଓଡ଼ିଶୀ ଯେମିତି ଆଜି ଓଡ଼ିଶା ଓଡ଼ିଆର ଗର୍ବ ତ ସେମିତି ଓଡ଼ିଶୀ କୁ ହଉ ସମ୍ବଲପୁରୀ ହଉ ସେ ସେଇଥିପାଇଁ ନୃତ୍ୟରେ ସାଂସ୍କୃତିକ ପ୍ରଭାବ ବହୁତ ରହିଅଛି ବୋଲି ମୁଁ ମନେ କରୁଛି